ଆମେ ଦିନେ ପୋଲିସ୍ ସମ୍ମୁଖୀନରେ ପଡ଼ିଥିଲୁ ଆମେ କଲେଜ୍ରୁ ଆସୁଥିଲୁ ସେତେବେଳେ ଆମେ ଗାଡ଼ିରେ ତିନି ଜଣ ଥିଲୁ ହେଲେ ସେଇଠି ଚେକିଂ ହଉଥିଲା ତିନି ଜଣ ବସିବା ଆଲାଉ ନଥିଲା ଆଉ ଆମ ସାର୍ଙ୍କ ପାଖରେ ଡି ଏଲ୍ ମଧ୍ୟ ନଥିଲା ହେଲେ ଆମେ ଆସୁଥିଲୁ ସନ୍ଧ୍ୟା ହେଇଯାଉଥିଲା ଆଉ ପୋଲିସ୍ ଆମକୁ ଧରିଲେ ଆମେ ଏତେ ରିକ୍ୟୁଏଷ୍ଟ୍ କଲୁ ସାର୍ ଛାଡ଼ି ଦିଅନ୍ତୁ ଛାଡ଼ି ଦିଅନ୍ତୁ ସେମାନେ ଆମକୁ ଛାଡ଼ିଲେ ନାହିଁ ତା'ପରେ ଆମେ ଦୁଇ ଘଣ୍ଟା ଜଗିଲୁ ଜଗିବା ପରେ ତାଙ୍କେ ଆମର ଫାଇନ୍ କାଟିଲେ ତିନି ହଜାର ଟଙ୍କା ଫାଇନ୍ କାଟିକି ତା'ପରେ ଆମକୁ ଛାଡ଼ିଲେ ଆମେ ଘରେ ବାରମ୍ବାର ଫୋନ୍ ଆସୁଛି ଯେ କୁଆଡ଼େ ଅଛୁ ସାତଟା ହେଲାଣି ଏବେ ଯାଏ ଘରେ ଆସୁନୁ ଗୋଟେ ଘରର ଝିଅ ଯଦି ରାତି ସାତଟା ପର୍ଯ୍ୟନ୍ତ ବାହାରେ ରହିବ ତାଙ୍କ ଘରେ ଲୋକ ତ ଚିନ୍ତା ତ କରିବେ ନା ତା'ପରେ ଆମେ ସାତଟା ବେଳେ ଘରେ ଆସିଲୁ